ଗ୍ରାମୀଣ ସମ୍ପ୍ରଦାୟରେ ଯେନ୍ମାନେ ଲାଗିଛନ୍ ଆର୍ କାମ୍ ବି କରୁଛନ୍ ସେଟା ଭଲ୍ କାମ୍ଟା ଆଏ ଆର୍ ଜେନ୍ ଜେଣ୍ଟା ମାନେ ବି କାମ୍ ନେଇଁ କରି କରି ଅନ୍ୟର୍ କାମ୍ କି ଅହଂକାର ହେବି ଦେଖିକରି କାମ୍ ନାଇଁ କରିଯିବି ଆର୍ ଲୋକ୍ କୁ ଶିଖାକବି ତୁ ନାଇଁ କାମ୍ କର୍ବୁ ଆମେ ନେହିଁ କରବାର୍ ତୁଇଁ ନାଇଁ କର୍ ବୋଲି କହେବି ସେଟା ଭଲ୍ ନାଇଁ ମୋତେ ବି ସେଟା ଭଲ୍ ନାଇଁ ଲାଗେ ଆରୁ ଦୁନିଆରେ ସମସ୍ତେ କମେଇକିରି ଖାଇବାଟା ଭଲ୍ କାହା କି ଅହଂକାର୍ ନେଇଁ କର୍ବାର୍ ଟା ଭଲ୍ ମାଇକିଣାମାନଙ୍କୁ ବି କିଏ କାହାର୍ କେ ଅହଂକାର୍ ନାଇଁ କରବାର୍ କଥା ନିଜର୍ ମାଆ ବୋଲେ ଦେଖ୍ବାର୍ କଥା ନିଜର୍ ଭାଉଜ କି ମା ବୋଲି ଦେଖ୍ବାର୍ କଥା ନିଜର୍ ସମସ୍ତଙ୍କୁ ନିଜର୍ ମା ବୋଲି ଦେଖ୍ବାର୍ କଥା ନିଜର୍ ସ୍ତ୍ରୀ ତ ସ୍ତ୍ରୀ ହେଁ ବାକି ଅନ୍ୟ ଟା ସମସ୍ତେ ମାଆ ବୋଲି ଦେଖ୍ବାର୍ କଥା ଆଉ ମୋର୍ ମାଆ ବାପା ବି ଜିଇଁ ଥିଲେ ବେଲ୍କି ଆମକୁ ପୁରା ଭଲ୍ ଭାବେ ଦେଖୁଥିଲେ ମୋର୍ ବାପା ଗୋଟେ ଏନ୍ତା ଭଲ୍ ଲୋଗ୍ ଟେ ଏଁ ଆ ଥିଲେ ଯେ କେଭେ ବି ଆମକୁ ଭାଇମାନଙ୍କୁ ପିଟା ପିଟି ଆମେ ଚାର୍ଟା ଭାଇ ଆର୍ ତିନଟା ଭଉଣୀ କେଭେ କାହାକେ ଆମେ ପିଟା ପିଟି ନାଇଁ କରନ୍ ମୋର୍ ବାପା କିନ୍ତୁ ମୋର୍ ମାଆ ଭୋଜି ପିଟନ୍ ଆଉ କାହାକି କିଛି ନାଇଁ